ତିନ ଲକ୍ଷ ପଇଁଚାଲିଶି ହଜାର ପାଞ୍ଚ ଲକ୍ଷ ପଞ୍ଚାନବେ ହଜାର ସାତ ଲକ୍ଷ ପଞ୍ଚସ୍ତରି ହଜାର ନଅ ଲକ୍ଷ ବୟାଅଶୀ ହଜାର ଦୁଇ ଲକ୍ଷ ଏକୋଇଶି ହଜାର